ମୋର ସବୁଠାରୁ ପ୍ରିୟ ଋତୁ ଶୀତଋତୁ ଏହିଋତୁରେ ସକାଳୁ ସକାଳୁ ବହୁତ ଥଣ୍ଡା ଏବଂ କାକର ପଡ଼େ ଯାହାଦ୍ୱାରା କି ସବୁ ପନିପରିବା ଚାଷ ଭଲ ହୁଏ ଯେପରିକି ବାଇଗଣ ଭେଣ୍ଡି କଖାରୁ ଗୁଆଁର ପୋଟଳ ଇତ୍ୟାଦି ସବୁ ପ ପନିପରିବା ବହୁତ ଭଲ ଚାଷ ହୁଏ ଆଉ ସକାଳୁ ସକାଳୁ ଜମା ଉଠିବାକୁ ଭଲ ଲାଗେନି ଆମେ ଉଠିଲା ବେଳକୁ ଆଠଟା ନଅଟା ହୋଇଯାଏ ଆଉ ଶୀତଋତୁଟା ବହୁତ ଭଲ ଲାଗେ କାହିଁକି ନା ଶୀତଋତୁରେ ସବୁଆଡେ ବୁଲିବାକୁ ବହୁତ ଭଲ ଲାଗେ ଆମେ ସବୁ ସାଙ୍ଗସାଥି ପରିବାରବର୍ଗ ସମସ୍ତଙ୍କ ସହିତ ମିଶିକି ବୁଲିବାକୁ ଯାଉ ଲଡ଼ୁବାବା ରଘୁନାଥ ରଣପୁର ମଣିନାଗ ମା ମନ୍ଦିର ଇତ୍ୟାଦି ସବୁଆଡ଼େ ଆଉ ଯେହେତୁ ଦିନ ଛୋଟ ଦିନ ଜଲ୍ଦି ସରିଯାଏ ଜଲ୍ଦି ଦିନ ସରିଗଲେ ଆମେ ଜଲ୍ଦି ଖାଇକି ଶୋଇପଡ଼ୁ ଯେମିତି ଖରାଦିନେ ରାତି ଏଗାରଟା ବାରଟା ପର୍ଯ୍ୟନ୍ତ ଅପେକ୍ଷା କରିଥାଉ ସେପ ଅପେକ୍ଷା କରିବାକୁ ପଡ଼େନି ଜଲ୍ଦି ଖାଇକି ସମସ୍ତେ ଜଲ୍ଦି ଶୋଇପଡ଼ନ୍ତି ସେଥିପାଇଁ ଶୀତଋତୁ ବହୁତ ଭଲ ଲାଗେ